ଆମ ଅଞ୍ଚଳରେ ଏକ କଳକାରଖାନା ରହିଛି ଯାହା ଦ୍ୱାରାକି ସେଠାରେ ଆମେ ବିଭିନ୍ନପ୍ରକାର ମେଟାଲ୍ ଚିପ୍ସ ଏଗୁଡ଼ିକ ଉତ୍ପାଦନ କରାଯାଉଛି ଯାହା ଦ୍ୱାରାକି ସେସବୁକୁ ଅନ୍ୟ ସ୍ଥାନମାନଙ୍କରେ ଯୋଗାଇ ଦିଆଯାଉଛି ଯାହା ଦ୍ୱାରାକି ଆମେ ଗାଡ଼ି ଚଳାଚଳ କରିବା ପାଇଁ ରାସ୍ତାଘାଟ ତିଆରି କରାଯାଉଛି ଏବଂ ପାଠ ପଢ଼ିବା ପାଇଁ ପିଲାମାନଙ୍କ ପାଇଁ ଭଲ ସ୍କୁଲ୍ ତିଆରି କରାଯାଉଛି ମେଟାଲ୍ ପଥର ଚିପ୍ସ ଏଗୁଡ଼ିକୁ ନେଇ ଏବଂ ବିଭିନ୍ନ ସ୍କୁଲ୍ ପଞ୍ଚାୟତ ଏଗୁଡ଼ିକୁ ମଧ୍ୟ ତିଆରି କରାଯାଉଛି ଯାହା ଦ୍ୱାରାକି ପିଲା ଶିକ୍ଷା ପାଇବା ପାଇଁ ସେମାନଙ୍କୁ ସୁବିଧା ହେଉଛି ଏବଂ ବଡ଼ ବଡ଼ ବିଲ୍ଡ଼ିଂ ଘର ମଧ୍ୟ ତିଆରି ହଉଛି ଯାହା ଦ୍ୱାରାକିି ସେଠାରେ କିଛି କିଛି ଦୋକାନ ସାହାଯ୍ୟରେ ପଇସା ଇନ୍କମ୍ କରାଯାଉଛି ଯାହା ଦ୍ୱାରାକି ପରିବାର ଚଳିବା ପାଇଁ ମଧ୍ୟ ଅସୁବିଧା ହେଉନି ଏପରି ବିଭିନ୍ନ ସ୍ଥାନରେ ଜିନିଷ ଯୋଗାଇ ଦିଆଯାଉଛି ଯାହା ଦ୍ୱାରାକି ସେମାନେ କିଛି ସେଇଠି ରୋଜଗାର କରି ନିଜର ପରିବାରକୁ ଭରଣପୋଷଣ କରୁଛନ୍ତି ଯାହା ଦ୍ୱାରା ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରୁନାହାନ୍ତି ଏମିତି ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି ଯାହା ଦ୍ୱାରାକି ଯୋଉ ସ୍ଥାନରେ ପାନୀୟ ଜଳର ଅସୁବିଧା ଥାଏ ସେଠାରେ କିଛି ବନ୍ଧ କିମ୍ବା ବୋର୍ୱେଲ୍ ଖୋଳାଯାଉଛି ଯାହା ଦ୍ୱାରାକି ଉଚିତ୍ ସମୟରେ ପାଣି ଯୋଗାଇ ଦିଆଯାଉଛି ଅନ୍ୟାନ୍ୟ ଚାଷ କରିବା ପାଇଁ ଏବଂ ପିଲାମାନଙ୍କୁ ପିଇବାଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟରେ ପରିବାର ପାଇଁ ମଧ୍ୟ ଯୋଗାଇ ଦିଆଯାଉଛି ଯାହା ଦ୍ୱାରାକି ବଞ୍ଚିବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହିଁ ଏଭଳି ଅନେକ ଜାଗାରେ ପାଣିର ମଧ୍ୟ ଅସୁବିଧା ଯାଉଛି ଯାହା ଦ୍ୱାରାକି କୌଣସି ଚାଷ ହୋଇପାରୁ ନାହିଁ ଅନେକ ଭୋକ ଉପାସରେ ପଡ଼ି ରହୁଛନ୍ତି ଯାହା ଦ୍ୱାରା ଏହି ସମ୍ପଦ ପ୍ରାକୃତିକ ସମ୍ପଦ ଅନେକ କାର୍ଯ୍ୟରେ ସୁବିଧା ହେଉଛି ଏବଂ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛି ସେଥିପାଇଁ ପ୍ରାକୃତିକ ସମ୍ପଦ କରିବା ଦ୍ୱାରା ଯେପରିକି ପ୍ରତ୍ୟେକ ପରିବାରରେ ଏବଂ ପ୍ରତ୍ୟେକ ଗାଁ ଗହଳିରେ ସମସ୍ତଙ୍କୁ ସହଜରେ ସବୁ ସୁବିଧା ପାଇପାରନ୍ତୁ ଯାହା ଦ୍ୱାରାକି କିଛି ପଇସା ରୋଜଗାର କରି ନିଜର ଆବଶ୍ୟକତାକୁ ପୂରଣ କରିପାରିବେ ଯାହା ଫଳରେକି ଆଗକୁ ଏଭଳି ସୁବିଧା ହୋଇଥାଉ ଯାହା ଦ୍ୱାରାକି ପଛକୁ କେବେ ଅସୁବିଧା ନଆସୁ ଏହି ପ୍ରାକୃତିକ ସମ୍ପଦ ଦ୍ୱାରା ବିଭିନ୍ନ କାର୍ଯ୍ୟକଳାପରେ ଆମେ ସାମିଲ ହୋଇ ଅନ୍ୟାନ୍ୟ ସମ୍ପଦ କୁ ମଧ୍ୟ ଆଗକୁ ବଢ଼ାଇପାରିବା